କୃଷି କ୍ଷେତ୍ରରେ ଚାଷ କାର୍ଯ୍ୟ ସହିତ ଲୋକମାନେ ଜୈବିକ ଗ୍ୟାସ୍ ପ୍ଲାଣ୍ଟ୍ ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ଇତ୍ୟାଦି ଅବଲମ୍ବନ କରି ଅନେକଗୁଡ଼ିଏ ଲାଭବାନ ହେଉଛନ୍ତି ଆମେ ସାଧାରଣତଃ ଲୋକଙ୍କୁ ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ମଧ୍ୟ ବିଷୟରେ ଅନ୍ଲାଇନ୍ ସାହାଯ୍ୟରେ ଆମେ କିଛି ଜାଣିବାକୁ ପାଇଥିଲୁ ଗୋବର ଗ୍ୟାସ୍ ପ୍ଲାଣ୍ଟ୍ଟି ଲୋକକୁ ଗୋବରରୁ ଯେଉଁ ଗ୍ୟାସ୍ଟି ବାହାରେ ତାହା ମିଥେନ୍ ଗ୍ୟାସ୍ ଏବଂ ଯାହା କି ସେହି ଗ୍ୟାସ୍ଟି ଲୋକଙ୍କୁ ଜ ଜାଳେଣୀ ସାହାଯ୍ୟରେ ବ୍ୟବହାର ହୋଇପାରୁଛି